ଭାରତର ସରକାରୀ ରାଷ୍ଠ୍ରୀୟ ଭାଷା ହେଲା ହିନ୍ଦୀ ଏବଂ ଇଂଲିଶି କିନ୍ତୁ ଏଇ ଭାରତ ଭିତରେ ଆମର ଯେତୋଟି ରାଜ୍ୟ ଅଛନ୍ତି ଆଉ ଏମିତି ତେଇଶି ଟି ଭାଷା ରହିଛି ପ୍ରଚଳନ ହେଉଛି ଆଉ ଭାରତ ଭିତରେ ଯେଉଁ ଭାଷା ସବୁ ରହିଛି ଆମର ଆସାମୀ ଆଉ କାନାଡ଼ା ଆଉ ଉର୍ଦୁ ବେଙ୍ଗଲୀ ଆଉ ଓଡ଼ିଆ ଆଉ ପଞ୍ଜାବୀ ମରାଠୀ ଗୁଜୁରାଠି ତେଲଗୁ ତାମିଲି ଆସାମୀ ଏଇ ଭଳି ଭାଷା ଆମ ଭାରତ ଭିତରେ ରହିଛି କିନ୍ତୁ ଓଡ଼ିଶାରେ ରହି ମଧ୍ୟ ସପୋଜ ଆମ ଓଡ଼ିଶାର ଲୋକ ଓଡ଼ିଶାରେ ରହିଛନ୍ତି ଓଡ଼ିଆ ଭିତରେ ଓଡ଼ିଶା ଭିତରେ ଯଦି ଜଣେ ଇଂଲିଶି ହିନ୍ଦୀ କହିଲା ତାକୁ ଭଲ ସମ୍ମାନ ଦେଉଛନ୍ତି ଏବଂ ତାକୁ ସ୍ୱୀକାର କରୁଛନ୍ତି ଓଡ଼ିଶାର ଲୋକ ହିଁ ଓଡ଼ିଆ ଭାଷାରେ କହିଲେ ତାକୁ ସେତିକି ସମ୍ମାନ ଦିଅ ଯାଉନାହିଁ କି ସେତିକି ଲୋକ ଟିକେ ଉଚ୍ଚ ଆସନ ଦେଉନାହାଁନ୍ତି ନିଜର ଭାଷା ଟାକୁ ନିଜର ଜାତିର ଭାଷାଟାକୁ ଏମାନେ ସବୁବେଳେ ଉଚ୍ଚସ୍ତର ରଖିବା ପାଇଁ ଚାହାଁନ୍ତି ନାହିଁ ନିମ୍ନକୁ ନେବାକୁ ଚାହାଁନ୍ତି